ପଶୁପାଳନ ପଶୁମାନଙ୍କୁ ତ ବହୁତ ପ୍ରକାର ରୋଗ ହୋଇଥାଏ ତାଙ୍କ ତାଙ୍କୁ ଯଦି ଯତ୍ନ ନ ନେଲେ ସିଏ ମନ ଇଚ୍ଛା ତଳେ ବୁଲେଇବାକୁ ନେଇଗଲେ ସେମାନେ ମନଇଚ୍ଛା ତଳେ ଥିବା ଜିନିଷପତ୍ର ଖାଇ ଦିଅନ୍ତି ତଳେ ଥିବା ବାଲି ଗୋଟି ଯାହା ବି ହଉ ସେମାନେ ଖାଇ ଦିଅନ୍ତି ତାଙ୍କୁ ଯତ୍ନରେ ରଖିବା ଉଚିତ୍ ଆଉ ତାଙ୍କ ମୁହଁରେ କୁ ବାଇ ଚାନ୍ସ କୁକୁର ଯଦି ଥିବ ତା'ମୁହଁରେ ମାସ୍କ ଦେବା ଉଚିତ୍ ସମସ୍ତେ ସମସ୍ତେ ଲାଇନ୍